ହ୍ୟାଲୋ ସାର୍ ଆପଣ ଗୁଣ୍ଡିଚା ହୋଟେଲରୁ କହୁଥିଲେ ସାର୍ ମୁଁ ନମିତା କୁସୁମା କହୁଥିଲି ମୁଁ ଅର୍ଡ଼ର କରିଥିଲି ଚିକେନ୍ ବିରିୟାନି ସୋ ସାର୍ ଏବେ ମୁଁ ବିଷମଗଡ଼ରେ ରହୁନି ତ ମୋର ଆଡ୍ରେସ୍ ଚେଞ୍ଜ ହେଇଯାଇଛି ମୁଁ ମୁନିଗୁଡ଼ାରେ ରହୁଛି ଆପଣ ମୋର ଅର୍ଡ଼ରଟା ମୁନିଗୁଡ଼ାରେ ପୋଷ୍ଟ କରି ଦିଅନ୍ତୁ ସାର୍ ମୋର ଆଡ୍ରେସ୍ ଲେଖନ୍ତୁ ମନିଗୁଡ଼ା ଏସବିଆଇ ବ୍ୟାଙ୍କ ରୋଡ଼ ସୋ ସେଠି ପୋଷ୍ଟ କରି ଦିଆନ୍ତୁ